ଆମର ଢେଙ୍କାନାଳ ଜିଲ୍ଲାରେ ଆଗରୁ ଯେମିତି ଜାତି ଭେଦ ପ୍ରଭେଦ ଥିଲା ଏବେ ସେଇଟା ନାହିଁ ଏବେ ଯାହାହେଲେ ପାଠ ସାଠ ପଢ଼ିକି ମଣିଷ ଉନ୍ନତ ଧରଣର ହେଲେଣି ଆଉ ସେ ଜାତିଭେଦ ରଖି ନାହାନ୍ତି ଛୁଆଁ ଅଛୁଆଁ ଭାବ ଭେଦଭାବ ରହିନି ଆଉ ସମସ୍ତେ ମିଳିମିଶି ଚଳୁଛନ୍ତି ଆଉ ଆଗରୁ ଯେଉଁ ଲୋକମାନେ ଜଣେ ଜଣେ ଏମିତି ଅଛନ୍ତି ସେମାନେ ଆଗକାଳିଆ ଲୋକ ତ ସେମାନେ ଟିକିଏ ଛୁଆଁ ଛୁଇଁ ଭେଦଭାବ ରଖିଛନ୍ତି କିନ୍ତୁ ଆଜିକାଲି ଲୋକ ତ ପାଠସାଠ ପଢ଼ିଲେଣି ଛୁଆଁ ଭାବନା ଆଉ କାହା ଭିତରେ ନାହିଁ ସମସ୍ତେ ଭାଇ ଭାଇ ହୋଇକି ଚଳୁଛନ୍ତି ଆଉ ଭେଦ ଭାବ କିଛି ରଖୁନାହାନ୍ତି